ସାର୍ ନମସ୍କାର ଆଜ୍ଞା ଆମର ମୁଁ ଟିକିଏ ଘର ଆଠ ଦଶ ଦିନ ପାଇଁ ଘରଟା ବନ୍ଦ ରହିବ ମୁଁ ଟିକିଏ ବାହାରକୁ ବୁଲିବାକୁ ଯିବି ଆପଣ ଯଦି ମାନେ ମୋର ଜଣେ ଘର ଜଗିବା ପାଇଁ ଦରକାର କିଛି ପୋଲିସ୍ ଦେବେ କି ଆମର ଏଇ ଯାଜପୁର ରୋଡ଼୍ର ଘର ହଁ ହଁ ଆପଣ ହଁ ମୁଁ ନେଇକି ଆସିଛି ମୋର ଦୁଇ ଜଣ ପୋଲିସ୍ ଦରକାର ଯିଏ କି ମୋ ଆସିବ ମୋ ଘର ଟିକିଏ ଜଗିବେ ତା ପାଇଁ କ'ଣ କେମିତି କ'ଣ କରିବାକୁ ପଡ଼ିବ ଆପଣ କୁହନ୍ତୁ ନା ନା ମୁଁ ଘର ତାଲା ପକେଇକି ଯିବି ଆପଣ ଟିକିଏ ଚେଷ୍ଟା କରନ୍ତୁ ଆପଣ ତା ଆଗରୁ କ'ଣ ଘର ଟିକିଏ ଚେକିଙ୍ଗ୍ କରିବେ କି ଆଜ୍ଞା ଆମର ଏବେ ଦଶ ପନ୍ଦର ଦିନ ପାଇଁ ପୋଲିସ୍ ଦରକାର ଘରେ ଜଗିବା ପାଇଁକି ତା ପାଇଁ ଯାହା ଆପଣଙ୍କର ଯଦି କ'ଣ ଦେବାର ଥିବ ମୁଁ ଦେବି ପଇସା ପତ୍ର ହେଉ ଆପଣଙ୍କର ଯେଉଁ ଯେତିକି ଦିନ ଡ୍ୟୁଟି କରିବେ ପୋଲିସ୍ ତା'ର ଯେତିକି ଆମର ଥିବ ମାସେ ଦେଢ଼ ମାସ ଆପଣଙ୍କର ଆପଣ କହିଲେ ମୁଁ ସେହି ଅନୁସାରେ ଦେବି ଆପଣ ଟିକିଏ କାହାକୁ ପଠାଇବେ ଆଉ

ସେହି ସୁବିଧାଟା ଟିକିଏ